ଯେତେ ଆମେ ଦେଖବାର୍କେ ଗଳେ ସବୁ ଲିକିନ୍ ହେଟାମାନେ ଆମେ ସଂରକ୍ଷଣ ରଖବାର୍ କଥା ସବ୍କେ ଲୋକ୍ମାନେ ବାହାରୁ ଯେତେ ଆସ୍ଲେ ସବେ ଦେଖିକିନା ସେଟାକେ ପ୍ରୋତ୍ସାହନ କରିକିନା ସବେ ସହମତିରେ ହେଟାକେ ସବେ ଫିର୍ ଆମେ ନୂଆ ତିରି ହେତିରେ ଯୋଗଦାନ୍ କରବାର୍ କଥା ଲିକିନ୍ ଆମେମାନେ ସେଟାକେ ସେ କେହି ଆର୍ ସେତାକେ ଆଉ ହେତେ ଗୁରୁତ୍ତ୍ୱ ବି ନାଇଁ ଦେବାର୍ ଆ ସଂରକ୍ଷଣରେ ରଖବାର୍ କଥା ଯେନ୍ଟା ଆଦିମାଂସ ଆଦିବାସୀମାନଙ୍କର ବି ଉନ୍ନତି ହେବା ସେଥିରେ ସେମାନକର୍ ବି କଳା ସଂସ୍କୃତି ଆଗ୍କେ ଆମର୍ ଅଞ୍ଚଳରେ ବି କିଛୁ କିଛୁ କାମ୍ ଦେବା ସେଥିର୍ ଭିତରେ ହିଁ ଆମେ କିଛୁ କିଛୁ ଶିଖ୍ବାର୍ କଥା ସେତାକୁ କିଛୁ ଶିଖାବାର୍ କଥା ଆଉ ସେଟା ସବୁ ସଂରକ୍ଷଣର କରିକିନା ରଖ୍ବାର୍ କଥା